ପଶୁପାଳନ ସାଧାରଣତଃ ଆମେ ମେଣ୍ଢା କୁକୁଡ଼ା ଛେଳି ଗାଈ ଇତ୍ୟାଦି ଆମେ ରଖିପାରିବା ତାପରେ ସେମାନଙ୍କୁ ଆମେ ଦାନା ଦେଇପାରିବା ଖାଇପାରକୁ କି ଘାସଫାସ ଦେଇ ଖାଇବାକୁ ଦେଇ ବଢ଼େଇ ତାଙ୍କଠାରୁ ଆମେ କୁକୁଡ଼ାଠାରୁ ଅଣ୍ଡା ବିକ୍ରି କରି ଲାଭ ପାଇପାରିବା ଛେଳିଠାରୁ ଛେଳି ମାଂସ ବିକ୍ରି କରି ଲାଭ ପାଇପାରିବା ଗାଈଠାରୁ ଆମେ କ୍ଷୀର ଗାଈ ଉପରେ ବିକ୍ରି କରି ସେଥିରୁ କିଛି ପଇସା ପାଇପାରିବା ମେଣ୍ଢାରୁ ତା ରୁମ ବିକ୍ରି କରି ଲାଭ କରିପାରିବା ଏ ଆମେ ପଶୁଚାଷ କରି ପଶୁପାଳନ କରି ଲାଭ ପାଇବା ଗାଈଠାରୁ ଆମେ କ୍ଷୀର ପାଇପାରିବା ଛେଳିଠାରୁ ମାଂସ ଆଉ କୁକୁଡ଼ାଠାରୁ ଅଣ୍ଡା ଏସବୁ ଆମେ ବିକ୍ରି କରି ପଶୁମାନଙ୍କଠାରୁ ପାଇ ଲାଭ କରି ଖୁସି ହେଇଥାଉ ଆଉ ପଶୁପାଳନ କରି ଏସବୁ ଆମକୁ ଲାଭ ମିଳିଥାଏ ଧନ୍ୟବାଦ